ପୂର୍ବରୁ ଆମେମାନେ କୌଣସି ସରକାରୀ କାର୍ଯ୍ୟ କରିବାକୁ ହେଲେ ସରକାର କାର୍ଯ୍ୟାଳୟକୁ ଯିବାକୁ ପଡ଼ୁଥିଲା ଯେମିତିକି କୌଣସି ପଇସା ବା ବ୍ୟାଙ୍କ କାମକୁ ଏବଂ ପୋଷ୍ଟଅଫିସ୍ ବା ଅନ୍ୟ କୌଣସି ସରକାରୀ କାର୍ଯ୍ୟ କିନ୍ତୁ ଏବେ ଆମ ପାଖରେ ଯେତେବଳେ ଟେକ୍ନୋଲୋଜିର ସୁବିଧା ପାଇଅଛୁ ଆମେ ନିଜ ଗାଁରେ ମୋ ସେବା କେନ୍ଦ୍ର ବା ଜନସେବା କେନ୍ଦ୍ର ଓ ନିଜ ନିଜ ମୋବାଇଲରେ ମଧ୍ୟ ବହୁତ କିଛି କାର୍ଯ୍ୟ କରିପାରୁଛୁ ଯେମିତିକି କୌଣସି ମେସେଜ ପଠେଇବା ବା ପଇସା ପଠେଇବା ଉଠେଇବା ଆଉ ଫୋନରେ କଥାହେବା ଏବଂ ଅନଲାଇନ ସପିଙ୍ଗ କରିବା ଏଇଭଳି ସୁବିଧା ଆମେ ଟେକ୍ନୋଲୋଜି ଉପରେ ଏବେ ନିର୍ଭର କରୁଅଛୁ